ମୁଁ ଏକ ସାମ୍ପ୍ରତିକ ଘଟଣା ବିଷୟରେ କହୁଛି ମୋର ଜେଜେମା' ଲେଟ୍ରିଙ୍ଗ୍ ଯାଇଥିଲେ ଯେ ତାକର୍ ଗୋଡ ଖସି ତଲେ ପଡ଼ିଗଲେ ଏବଂ ଗୋଡ ଭାଙ୍ଗିଯାଇଥିଲା ଡାକ୍ତରଖାନା ନେଲେ ମୋର୍ ଜେଜେମା'କେ ସେନେ ଚେକ୍ଅପ୍ କଲେ ବେନ୍ଡେଜ୍ ଭିଡ଼୍ଲେ ଆଉ ଔଷଧ ଧରି ଘର୍କେ ଆନ୍ଲେ ଆର୍ ମୋର୍ ମା' ଠିକ୍ ସମୟରେ ଖାଇବାର୍କେ ଦଉଥିଲେ ଠିକ୍ ସମୟରେ ମେଡ଼ିସିନ୍ ଦଉଥିଲେ ତାଙ୍କୁ ଗୁଧେଇ ନଉଥିଲେ ତାଙ୍କର୍ ପ୍ରପର୍ କେୟାର୍ ବି ନଉଥିଲେ ମୋର୍ ମା' ମୋର୍ ଜେଜେମା'କେ ବହୁତ୍ ଭଲ୍ପାଉଥିଲେ ଠିକ୍ କେୟାର୍ ନେଇଥିବାରୁ ମୋର୍ ଜେଜେମା' ବହୁତ୍ ଗର୍ବ କରୁଥିଲେ ମୋର୍ ମା'କେ ମୋର୍ ଜେଜେମା' ବହୁତ୍ ଗର୍ବ କରୁଥିଲେ ଯେ ତୋର୍ ଲେଖେନ୍ ବୋହୁ ଦୁନିଆରେ ନାଇଁନ ବୋଲି କହୁଥିଲେ ସବୁବେଲେ ଯତ୍ନ ନଉଥିଲେ ମୋର୍ ଜେଜେମା' ପାଖେ ବହୁତ୍ ଟାଇମ୍ ଦଉଥିଲେ ଘରର୍ ସମ୍କୁ ଛାଡ଼ିକରି ବି ମୋତେ ଏହି ଆକର୍ଷଣୀୟ ମନେକରୁଛି ଯାହା ମୋର୍ ମା' ଯତ୍ନ ନେଇଥିବାରୁ